ମୋ' ଜୀବନରେ ମୁଁ ପାଠ ପଢ଼ିବାକୁ ଅଧିକ ଗୁରୁତ୍ୱ ଦେଇଥାଏ କାହିଁକିନା ଆଜିକାଲି ଦୁନିଆରେ ଯାହା ହେଲାଣି ଆପଣ ଯେଉଁଆଡ଼େ ବାହାରନ୍ତୁ ପାଠ ଯଦି ନପଢ଼ିଥିବେ ଆପଣଙ୍କୁ କେହି ପଚାରିବେ ନାହିଁ କି ଆପଣଙ୍କୁ କେହି ଚିହ୍ନି ପାରିବେନାହିଁ କି ଆପଣ କିଛି ଦୁନିଆ ବିଷୟରେ ଜାଣି ପାରିବେନାହିଁ ତେଣୁ ପାଠ ପଢ଼ିଥିଲେ ଆମର ବିଭିନ୍ନ ବ୍ୟାଙ୍କ୍ ହେଉ ବାହାର ଅଫିସ୍ କାଗଜ ପତ୍ର ହେଉ ଆମର ଘର ବାଡ଼ି ଜାଗା ଯେତେ କାଗଜ ପତ୍ର ହେଉ ନିଜ ଛୁଆଙ୍କୁ ପାଠ ପଢ଼ାଇବା ହେଉ କିମ୍ବା ଆମ କୋଣସି ଜାଗାରେ ଆମର ଅସୁବିଧା ହେଲା କେଉଁଠି ଯାଇକି ଆମେ କର୍ମଚାରୀ ଭାବେ କାମ କରିପାରିବା ଆମେ ଯଦି ପାଠ ନପଢ଼ିଥିବା ତା'ହେଲେ ତ ଆମର କିଛି ବହି ଖାତା ଦେଖିପାରିବାନାହିଁ କୁଆଡ଼େ ତ ଯାଇପାରିବାନାହିଁ ଆଉ କୌଣସି ଜାଗାକୁ ବାହାର ଦୁନିଆକୁ ଗଲେ ମଧ୍ୟ ନିଜର ପାଠ ପଢ଼ିଥିଲେ ସିନା ଆମେ ବିଭିନ୍ନ ପ୍ରକାର ଭାଷା ଶିଖିଥିବା ଯେଉଁ ଭଳିରେ ନିଜ ରାଜ୍ୟରୁ ଅନ୍ୟ ରାଜ୍ୟକୁ ମଧ୍ୟ ଯାଇପାରିବା ନିଜ ଦେଶରୁ ଅନ୍ୟ ଦେଶକୁ ଯାଇପାରିବା ପାଠ ନପଢ଼ିଲେ ଦୁନିଆରେ ଆମେ ଆଉ କିଛି କରିପାରିବାନାହିଁ ଆଜିକାଲି ଯାହା ହେଲାଣି ସମାଜ ଆମେ ମଧ୍ୟ ନିଜକୁ ଆମେ ତା' ସହିତ ସମାଜ ସହିତ ମାନେ ସମାନ ଭାବରେ ଆମେ ଚାଲିପାରିବାନାହିଁ